ଆମର ଏଠି ରୋଷେଇ ଶିଖିବାକୁ କୌଣସି ଏତେ ସୁବିଧା ନାହିଁ ମୋତେ ରୋଷେଇ ଶିଖିବାକୁ ଆଉ କରିବାକୁ ବହୁତ ଭଲ ଲାଗେ ତ ମୁଁ ଆଉ କେଉଁଠି ରୋଷେଇ ଆଉ ରୋଷେଇ ଶିଖିବି ସେଥିପାଇଁ ମୁଁ ମୋ ଜେଜେମା ଯେତେବେଳେ ରୋଷେଇ କରୁଥାଏ ନହେଲେ ମୋ ମାଆ ଯେତେବେଳେ ରୋଷେଇ କରୁଥାଏ ମୁଁ ତାଙ୍କ ପାଖରେ ବସିକି ସବୁ ନୂଆ ନୂଆ ରୋଷେଇ ଶିଖେ ତାଙ୍କୁ ଏମିତି ପଚାରେ ଏଇଟା କେମିତି ହେବ ସେଇଟା କେମିତି ହେବ ସିଏ ମୋତେ ସବୁ ଭଲସେ ବୁଝାଇ ଦିଅନ୍ତି ଆଉ ମୁଁ ୟୁଟ୍ୟୁବରୁ ବହୁତ ରୋଷେଇ ଦେଖେ ଆଉ ଆମ ରୋଷେଇ ଗୋଟେ ଅଛି ଚ୍ୟାନେଲ୍ ମୁଁ ତାକୁ ବହୁତ ତାକୁ ସବ୍କ୍ରାଇବ୍ କରିଛି ଆଉ ଦେଖୁଛି ବି ଆଉ ସେ ବହୁତ ଭଲ ଭଲ ରୋଷେଇ ବି ସେୟାର କରନ୍ତି ଆଉ ମୁଁ ବି ଦେଖେ ସେଇଟାକୁ ବନାଏ ବି ବହୁତ ଆଉ ବହୁତ ଭଲ ବି ବନାଏ ତ ଏମିତି ଏଠି କିଛି ସୁବିଧା ନାହିଁ ତ ୟୁଟ୍ୟୁବରୁ ଦେଖିବାକୁ ବନାଇବାକୁ ପଡ଼େ ଆଉ ଏଠି ଆମ ଘର ପାଖରେ ସମସ୍ତେ ବନାନ୍ତି ତ ମୁଁ ରୋଷେଇ ଯେତେବେଳେ ବନାନ୍ତି ତ ମୁଁ ଯାଇ ସମସ୍ତଙ୍କ ଘରେ ବସେ ଏଇଟା କେମିତି ସେଇଟା କେମିତି ସମସ୍ତିଙ୍କି ପଚାରେ ତ ସିଏ ମୋତେ କୁହନ୍ତି ଆଉ ମୁଁ ସେଇଟା ଆସିକି ଘରେ ବି ବନାଏ ବହୁତ ଭଲ ବି ହୁଏ